ଆମେମାନେ ଭିଡ଼ିଓ ଗେମ୍ ଖେଲିବା ସମୟରେ ଟ୍ରାପିଂ ଏବଂ କେମ୍ ଶିଲ୍ପୀକୁ ବେଶୀ ଗୁରୁତ୍ୱ ଦେଇଥାଉଁ ନୂଆ ନୂଆ କେମ୍ ସୃଷ୍ଟି କରି ନୂଆ ନୂଆ ଛାଡ଼ିଥାଉଁ ଏବଂ ସେଥିରୁ ପିଲାମାନେ ମଧ୍ୟ ବେଶୀ ଲାଭବାନ୍ ହୋଇଥାନ୍ତି ଆଉ ଭିଡ଼ିଓ ଏଡ଼ିଟିଂ କରନ୍ତି ଏବଂ ନୂଆ ନୂଆ ଫଟୋ ଛାଡ଼ନ୍ତି